ମୋ ପାଖରେ ଗୋଟେ ସିଲେଇ ସାମଗ୍ରୀ ଅଛି ଆଉ ତା' ଦ୍ୱାରା ମୁଁ ଭଲ ରୋଜଗାର କରିପାରୁଛି ଆଉ ଅଧିକ କାମ ଆସୁଥିବାରୁ ମୁଁ ଆହୁରି ପିଲା ପାଖରେ ରଖିଛି ଆହୁରି ବିଜନେସ୍ ବଢ଼ାଇବା ପାଇଁ ଚାହୁଁଛି ସେଥିପାଇଁ ମୋତେ ଗୋଟେ ଅଟୋମେଟିକ୍ ସିଲେଇ ମେସିନ୍ ଦରକାର ପଡ଼ୁଛିି ସେଥିପାଇଁ ମୋତେ ସରକାରୀ ସାହାଯ୍ୟ ଆହୁରି ଭଲ କରିପାରିବି

ଏକ୍ସପିରିଏନ୍ସ ହିସାବରେ ଯାହା ବି କାମ ରହିବ ତା'ର ଚାହିଦା ବଢ଼ାଇ ପାରିବି ସେଥିପାଇଁ ମୋତେ ଆଉ ସିଲେଇ ମେସିନ୍ ଗୋଟେ ଭଲ ଦରକାର ଆଉ ସେଥିପାଇଁ ଲୋକଙ୍କୁ ମଧ୍ୟ ରୋଜଗାର ଦେଇପାରିବି ଆଉ ବୁଣିବା ପାଇଁ ଆବଶ୍ୟକତା ଅଛି ସେଥିପାଇଁ ମେସିନ୍ର ବା ଟେକ୍ନୋଲୋଜିର ଉପଯୋଗ କରିବାକୁ ଚାହୁଁଥିବାରୁ ସେଥିପାଇଁ ଗୋଟେ ସରକାରୀ ସାହାଯ୍ୟର ଆବଶ୍ୟକତା ରହିଛିି ଆଉ ବିକ୍ରି ପାଇଁ ମଧ୍ୟ ସରକାରୀ ଅର୍ଥର ଆବଶ୍ୟକତା ରହୁଛିି ମୋର ସେଥିପାଇଁ ମୁଁ କରିକି ସରକାରଙ୍କୁ ମୋତେ ସେ ହିସାବରେ ସୁବିଧା ସୁଯୋଗର ଦାନ କଲେ ମୋ ଆହୁରି ଆଗକୁ ବଢ଼ିପାରିବି ସେଥିପାଇଁ ଗୋଟେ ନୂଆ ଟେକ୍ନୋଲୋଜିର ମେସିନ୍ ଆଣିବା ପାଇଁ ଆବଶ୍ୟକତା କରୁଛି ସେଥିପାଇଁ ମୋତେ ସରକାର ଲୋନ୍ର ବ୍ୟବସ୍ଥା କରିବାକୁ ମୁଁ ଆଗ୍ରହ ପ୍ରକାଶ କରୁଛିି

ବ୍ୟାଙ୍କ ବାଲାଙ୍କ ସହିତ ମଧ୍ୟ ଆଗରୁ କଥା ହେଇସାରିଛିି ସେଥିପାଇଁ ମୋତେ ସାହାଯ୍ୟ ଦରକାର ପଡ଼ୁଅଛି ଏବଂ ନୂଆ ଉପକରଣ ସୂତା ପାଇଁ ଏବଂ ଉଲ ତିଆରି କରିବା ପାଇଁ ମଧ୍ୟ ଅର୍ଥ ଏବଂ ଲୋକର ଆବଶ୍ୟକତା ପଡ଼ୁଛି